ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଓଡ଼ିଶାରେ ସୁଧୁରିବାରେ ଲାଗିଛି ବିଭିନ୍ନ ଓଡ଼ିଆ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଆଜି ସ୍କୁଲ ମାନଙ୍କରେ ଏପରି ବ୍ୟବସ୍ଥା ସବୁ ଦେଖିବାକୁ ମିଳୁଛି ଯାହା କେବେ କଳ୍ପନା କରାଯାଇ ପାରୁନଥିଲା ଆପଣ ଦେଖିବେ ଯଦି ଯେଉଁ ଫାଇପ୍ ଟି ଯୋଜନା ବର୍ତ୍ତମାନ ସମୟରେ ଆରମ୍ଭ ହୋଇଛି ହେଇ ଯୋଜନାରେ ସ୍କୁଲ ରେ ସ୍ମାର୍ଟ ବୋର୍ଡ଼ କମ୍ପ୍ୟୁଟର ଏବଂ ଇ ଲାଇବ୍ରେରି ଭଳି ରୁମ୍ ରଖାଯାଉଛି ଯାହାଫଳରେ ପିଲାମାନେ ଯେଉଁ ବିଷୟ ପଢ଼ୁଛନ୍ତି ତାଙ୍କ ବହିରେ ସେଇଟା ସେମାନେ ଭିଡ଼ିଓରେ ଦେଖିବେ ସେ ବିଷୟକୁ ଗୋଟିଏ ରିସର୍ଚ୍ଚ କହୁଛି ଯେ ଯଦି ଆପଣ ଗୋଟିଏ ଜିନିଷକୁ ଭିଡ଼ିଓ ମାଧ୍ୟମରେ ଦେଖୁଛନ୍ତି ତାହା ଆପଣଙ୍କୁ ବହି ତୁଳନାରେ ଶୀଘ୍ର ମନେ ରହିବ ତେଣୁ ଏହି ଜିନିଷକୁ ସରକାର ବୁଝି ପାରିଛନ୍ତି ଏବେ ପିଲାମାନଙ୍କ ବିଷୟକୁ ଭିଡ଼ିଓରେ ପରିବର୍ତ୍ତନ କରି ତାଙ୍କୁ ପଢ଼ଉଛନ୍ତି ଯାହାଫଳରେ ସତକୁ ସତ ପିଲାମାନଙ୍କ ମନେ ବି ରହୁଛି ଆଉ ଏଇ ଜିନିଷ ଆପଣ ଯଦି ଦେଖିବେ କରୋନା ସମୟରେ ବହୁତ ଲାଭଦାୟକ ହୋଇଥିଲା ଯେ ଯେତେବେଳେ ବାଇଜୁସ୍ ଅନଏକାଡ଼େମି ଭଳି ବିଭିନ୍ନ ପ୍ଲାଟଫର୍ମ ମାନେ ଭିଡ଼ିଓରେ ପାଠ ପଢ଼ାଇଥିଲେ ଏବଂ ପିଲାମାନେ ଘରେ ବସି ମଧ୍ୟ ପାଠ ପଢ଼ିପାରିଥିଲେ ଯାହାଫଳରେ ସେ ପିଲାମାନେ କେଉଁ ସ୍କୁଲ ଯାଇନଥିଲେ ମଧ୍ୟ ତାଙ୍କୁ ଶ୍ରେଣୀର ପାଠପଢ଼ା ଅତ୍ୟନ୍ତ ଭଲଭାବରେ ବୁଝିପାରୁଥିଲେ ଏବଂ ଆଉ ସେ ବିଷୟକୁ ପଢ଼ିବା ତାଙ୍କୁ ଅସୁବିଧା ହୋଇନଥିଲା ହଁ ଏବେ କହିବାକୁ ଗଲେ ଶ୍ ଓଡ଼ିଶାର ଶିକ୍ଷା ସ୍ଥିତି ଠିକ୍ ହେବାରେ ଲାଗିଛି ଆଉ ସେମିତି କିଛି ଅସୁବିଧା ହେଉନି ପିଲାଙ୍କୁ କି ପିଲାମାନେ ପଢ଼ି ପାରୁନାହାନ୍ତି ପିଲାମାନେ ଭଲ ପୋଜିସନ ପାଉନାହାନ୍ତି ଧିରେ ଧିରେ ଏବେ ଭଲ ପଦର୍ଶନ କରୁଛି ଓଡ଼ିଶା ଶିକ୍ଷା ଉପରେ